ନିଶ୍ଚିନ୍ତ ଭାବେ ମୁହିଁ ମୋହର ଚେଷ୍ଟା କରିବି ଯେ କି ମୋ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଠିକ୍ ସେ କେମିତି ଡାକ୍ତରର ଡାକ୍ତରଖାନାରେ ଡାକ୍ତରର ସୁବିଧା ମିଳିବ ଔଷଧ ସଙ୍ଗେ ସଙ୍ଗେ ସେଠାରେ ଥିବା ଔଷଧ ଷ୍ଟଲ୍ରେ ଯେମିତି ଡକ୍ଟର୍ ଲେଖୁଥିବା ଔଷଧ ଆଭେଲେବଲ୍ ରହୁଥିବ ଅମ୍ଳଜାନ ଯେମତି ହିଁ ପାଇପାରୁଥିବେ ଠିକ୍ ଲୋକଙ୍କୁ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ଯୋଗାଇ ପାରୁଥିବ ପାରୁଥିବି ମୋ ୱାର୍ଡ଼ରେ ପ୍ରତ୍ୟେକ କେ ହିଁ ବୁଲି ବୁଲି ୱାର୍ଡ଼ ସର୍ଭେ କରି ନିଜକୁ ହିଁ ଦେଖାଇବି କେତେ ମୋ ୱାର୍ଡ଼ର ରୋଗ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି କ'ଣ ଅଛି ସେ ସେଟା ହିଁ ମୁଁ ନିଶ୍ଚିତ ହିଁ ଚେଷ୍ଟା କରିବି ସକ୍ଷ୍ୟ ବି ହେବି ଆଉ ମୋ ଆଭେଲେବୁଲ୍ ଡକ୍ଟର୍ ରହିବେ ଉଇଥ୍ ଔଷଧ ଠିକ୍ ସବୁ ମିଳିବ ଆମ୍ବୁଲାନ୍ସ ସେବା ଠିକ୍ ସେ ଯୋଗାଇ ଦେଇପାରୁଥୁବ ଓ ଗୋଟେ ଲୋକକୁ ତା'ର ସ୍ୱାସ୍ଥ୍ୟ ଅବସ୍ଥାର ଯେତିକି ଆବଶ୍ୟକ ନିଶ୍ଚିନ୍ତ ହିଁ ଯୋଗାଇବାକୁ ଚେଷ୍ଟା କରିବି